ଗଞ୍ଜାମ ଜିଲ୍ଲାରେ ଅନେକ ଉଲ୍ଲେଖନୀୟ ଲ୍ୟାଣ୍ଡମାର୍କ କିମ୍ବା ପର୍ଯ୍ୟଟକ ପର୍ଯ୍ୟଟନ ଆସିକଡ଼ା ରହିଛି ହଁ ଆସିକଟ ରହିଛି ସେଗୁଡ଼ିକ ଯଥା ରାଧାକାନ୍ତ ରାଜଧକାନ୍ତ ମହାପ୍ରଭୁ ମନ୍ଦିର ଗୋପାଳପୁର ବେଳାଭୂମି ଗୋପାଳପୁରରେ ଯେଉଁ ବେଳାଭୂମି ରହିଛି ସେଇ ସେଇଠୁ ବହୁତ ଆକର୍ଷଣୀୟ ବହୁତ ଭଲ ଭଲ ଲାଗେ ସେଠାକୁ ଗଲେ ଆସିବାକୁ ମନ ମଧ୍ୟ ହୁଏ ନାହିଁ ଧବଳେଶ୍ୱର ମନ୍ଦିର ଅନେକ ସଂଗ୍ରହାଳୟ ମଧ୍ୟ ରହିଥାଏ ଯେଉଁଥିରେ ପ୍ରାକୃତିକ ମଧ୍ୟରେ ରହିଥାଏ ପ୍ରାକୃତିକ ମଧ୍ୟ ଅନୁଭବ କରିବୁ